ହ୍ୟାଲୋ ପଙ୍କଜ ହୋଟେଲ୍ କୁ ଲାଗିଛି ତ ଆଜ୍ଞା ଆଜ୍ଞା ସାର୍ ଅର୍ଡ଼ର୍ ଦେବାର ଥିଲା

କଣ କଣ ସବୁ ଏବେ ଅଫର୍ ଫଫର୍ ଚାଲିଛି କି କିଛି ସେମିତି ଆଚ୍ଛା ନା ମୋର କିଛିଟା ଫେଭ୍ରାଇଟ୍ ଫୁଡ଼୍ ସବୁ ମଗେଇବାର ଥିଲା ମାନେ ଖାଦ୍ୟ ସବୁ ମଗେଇବାର ଥିଲା ହଁ ହୁଁ ଆଚ୍ଛା କଣ କଣ ବେଷ୍ଟ୍ ହେଉଛି ମାନେ ଏବେ ଆମର କଣ ସବୁ ଆସିବ ଡିଶ୍ ସବୁ ଆସିବ କଣ ଭଲ ଭଲ ଡିଶ୍ ଆସିବ ଟିକେ କହିବେ

ହୁଁ ହୁଁ

ଆଚ୍ଛା ହଁ ବାହା ଚିଲ୍ଲି ମସ୍ରୁମ୍ ଆସୁଛି ଚିଲ୍ଲି ମସ୍ରୁମ୍ ଗୋଟେ ପ୍ଳେଟ୍ ମସଲା ପନିର୍ ଗୋଟେ ପ୍ଳେଟ୍

ହୁଁ ଆଉ କଣ ଆଉ କଣ ବେଷ୍ଟ୍ ଅଛି ହଁ ଆଚ୍ଛା ହୁଁ ହୁଁ ହୁଁ ହଁ ଭେଜ୍ ରୋଲ୍ ବି ଗୋଟେ ଦେବେ ଦୁଇଟା ଦେବେ ଭେଜ୍ ରୋଲ୍

ଆଚ୍ଛା ତ ଘରେ ଆଣିକି ଦେବେ ତ

ହୁଁ ହୁଁ ରେଷ୍ଟୁରାଣ୍ଟ୍ ଟା କୋଉଠି ତ ପଙ୍କଜ ହୋଟେଲ୍ ଟା ଆମର ରହିଲା ଆରପଟ ସାଇଡ଼୍ ଟା ମାର୍କେଟ୍ ରେ ହଁ ତ ଆଜ୍ଞା ହୁଁ ହୁଁ ହୁଁ ଆମ ଆଡ୍ରେସ୍ ଟା ହେଉଛି ଏଠି ଏପଟ ସାଇଡ଼୍ ଟା ମାର୍କେଟ୍ ଯୋଉ ଆମର ରହୁଛି ବାଇପାସ୍ ସାଇଡ଼୍ ରେ ଯୋଉ ମାର୍କେଟ୍ ସେଇ ଵ୍ୟାଙ୍କ୍ ଗଳି ଆ ଭିତରକୁ ପଳେଇ ଆସିବେ ଆପଣ ମୋତେ କଲ୍ କରିଦେବେ କନ୍ଟାକ୍ଟ୍ କରିଦେବେ ମୁଁ କହିଦେବି ଆଉ ଲୋକେସନ୍ ଟା ସେଉଠୁ ଆଉ ଆଜ୍ଞା ଆଜ୍ଞା ହଁ ଟିକେ ଜଲ୍ଦି ଦରକାର ଥିଲା ହଁ ଆଚ୍ଛା ଠିକ୍ଅଛି ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ